ମୁଁ ଗୋଟିଏ ଡ୍ରେସ୍ ଅର୍ଡ଼ର୍ କରିଥିଲି ଏବଂ ତାହା ଆସିଥିଲା ଏହି ଡ୍ରେସ୍ ମୋତେ ବହୁତ ଭଲ ଲାଗିଥିଲା ବୋଲି ମୁଁ ଅର୍ଡ଼ର୍ କରିଥିଲି କିନ୍ତୁ ଏହା ଡେଲିଭେରି ପରେ ଜଣାଗଲା ଯେ ଏହି ଡ୍ରେସ୍ଟି ମୋ ସାଇଜ୍ରୁ ବଡ଼ ହୋଇଯାଇଛି ତେଣୁ ମୋତେ ତାହା ପସନ୍ଦ ଲାଗିଲା ନାହିଁ ଏବଂ ମୁଁ ତାହାକୁ ବାତିଲ କରିଦେଲି ବାତିଲ କଲାପରେ ସେ ସେ ଡେଲିଭରି କମ୍ପନୀକୁ ଫେରାଇ ଫେରାଇ ନେବା ପାଇଁ ଅନୁରୋଧ କଲି ଏବଂ ମୋର ଟଙ୍କା ଫେରାଇ ଦେବା ପାଇଁ ମୁଁ ଅନୁରୋଧ କରିଥିଲି କାରଣ ମୋତେ ଡ୍ରେସ୍ଟା ଆଗରୁ ଭଲ ଲାଗିଥିଲା କିନ୍ତୁ ତାହା ମୋ ସାଇଜ୍ରେ ମିଳିନଥିବାରୁ ମୁଁ ତାହାକୁ ବତିଲ କଲି ଏବଂ ମୁଁ ରୋଷେଇ ପଇସା ପେମେଣ୍ଟ୍ ସୂଚନା ଆବଶ୍ୟକ ବିବରଣୀ ପେମେଣ୍ଟ୍କୁ ଫେରାଇବା ପାଇଁ ଅନୁରୋଧ କଲି କାରଣ ମୋତେ ତାହା ଭଲ ଲାଗେନା ମୋତେ ତାହା ଲାଗିନଥିବାରୁ ମୁଁ ଫେରସ୍ତ କରିଦେଲି ତେଣୁ ପେମେଣ୍ଟ୍ ଫେରାଇ ଦେବା ଉଚିତ୍ ଅର୍ଥାତ୍ ଯଦି କୌଣସି ଜିନିଷଟିଏ ମୁଁ ପସନ୍ଦ ନ ଲାଗିବ ତାହା ଆମେ ବାତିଲ କରିପାରିବା ଏବଂ ବାତିଲ ଡେଲିଭରି କମ୍ପାନୀରେ ନିଜର ପେମେଣ୍ଟ୍ ଆଣିପାରିବା ଏବଂ ସେମାନେ ତାହା ଦେବା ଉଚିତ୍ କାରଣ ଗୋଟିଏ ଜିନିଷ ଭଲ ନ ଲାଗିଲେ ଆମେ ଫେରାଇ ପାରିବା ଏବଂ ତାହାର ଟଙ୍କା ଫେରାଇ ଦବା ଉଚିତ୍ କାରଣ କାରଣ ଲୋକମାନଙ୍କର ବିଭିନ୍ନପ୍ରକାର ମନ ପସନ୍ଦ ରହିଛି ଯାହା ଯେମିତିରେ ପସନ୍ଦ ଲାଗିବ ସେ ସେମିତି ପ୍ରକାର ଜିନିଷ କିଣିଥାଏ ତେଣୁ